ମୋ' ସାଙ୍ଗ ଘରେ ମୟୂର ଅଛି ମୁଁ ଦେଖିବା ପାଇଁ ଯାଉଛି ଘଡ଼ଘଡ଼ି କି ବର୍ଷା ଟାଇମ୍ରେ କଳା ମେଘ ଦେଖି ମୟୂର ନାଚିଉଠେ ତା' ପୁଚ୍ଛ ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ